ହେଲୋ ହଁ ସାମ୍ବାଦିକା ଆଜ୍ଞା କହୁଥିଲେ କି ହଁ ମୁଁ ସୁନ୍ଦରଗଡ଼ ଜିଲ୍ଲାରୁ କହୁଥିଲି ହଁ ମୁଁ କହୁଥିଲି କି ଗୋଟେ ଆଡ୍ଟେ କାଢ଼ିବାର ଥିଲା ଆପଣ ନିଉଜ୍ରେ ହେଉ କିମ୍ବା ସମ୍ବାଦପତ୍ର କୋଉଠି ଗୋଟେ ଛୋଟିଆ ଆଡ୍ଟେ ଗୋଟେ ଭଲକିନା କାଢ଼ିପାରିବେ କି ଆମ ସୁନ୍ଦରଗଡ଼ର ତ ଜାଣିଥିବ ବିରିୟାନୀଟା ଭଲ ନାଁ ଅଛି ହଁ ସେଇ ବିରିୟାନୀରେ ବିରିୟାନୀର ରୋଷେଇ ପ୍ରତିଯୋଗିତା ଗୋଟେ ଆମେ ସଂଗଠନ କରୁଛୁ ତ ତାର ଆଡ୍ ପାଇଁ ଟିକେ ଭଲକିନା ଆଡ୍ ଯେମତି ନିଉଜ୍ ନିଉଜ୍ରେ ହେଉ କି ଓ ଟି ଭି ହେଉ କି କଳିଙ୍ଗ ନିଉଜ୍ ହେଉ ଆପଣଙ୍କର ଯୋଉଥିରେ ଫ୍ରି ଥିବ ଆପଣଙ୍କର ଯୋଉଥିରେ ଭଲ ଭାବେ ମାନେ ଲୋକମାନେ ବେଶୀ ଚାଲିଥିବ ଯୋଉ ନିଉଜ୍ ଚ୍ୟାନେଲ୍ଟା କି ନିଉଜ୍ ପେପର୍ ଆଉ ସେଇଥିରେ ଟିକେ ଆଡ୍ କାଢ଼ି ଦେଇଥାନ୍ତେ ଆଉ ଆମ ପାଇଁ ଆଉ ହଁ ଓ ଟି ଭି ଯଦି କରିବେ ତାହେଲେ ତାର କେମିତି କ'ଣ ଚାର୍ଜେସ୍ ବି ଅଛି ମୋତେ ଟିକେ କହିବେ ନା ମାନେ ଖାଲି ଆଡ୍ରେ ଗୋଟେ ଆମର ପ୍ରତିଯୋଗିତାଟେ ହେଉଛି ଏମିତି ଟିକେ ଭଲଭାବରେ କହିବାର ଅଛି ଯେମିତି ଅଧିକରୁ ଅଧିକ ପ୍ରତିଯୋଗିତା ଆସିବେ ଯୋଗଦାନ ଦେବେ ସେଇଠି ଦଶ ପନ୍ଦର ଭିତରେ ଆସିବ ନାଇଁକି ଆଚ୍ଛା ଆଚ୍ଛା କେତେ ମିନିଟ୍ର ରହିବ କି ଆଡ୍ଟା ଆଚ୍ଛା ଆଉ ନିଉଜ୍ ପେପର୍ରେ କାଢ଼ିବା ପାଇଁ କେତେ ଟଙ୍କା ଲାଗିବ ଆଚ୍ଛା ତ ଫ୍ରଣ୍ଟ୍ ପେଜ୍ ଦେଖି ବ୍ୟାକ୍ ପେଜ୍ରେ କେମତି କୋଉ ପେଜ୍ରେ କ'ଣ କାଢ଼ିବେ ଯେହେତୁ ଫ୍ରଣ୍ଟ୍ ପେଜ୍ରେ କାଢ଼ିଲେ ଟିକେ ଫ୍ରଣ୍ଟ୍ ପେଜ୍ରେ ଟିକେ କାଢ଼ିଲେ ଭଲ ହୁଅନ୍ତା କାରଣ ବେଶୀ ଲୋକ ଦେଖିପାରିବେ ହଁ କାରଣ ଫ୍ରଣ୍ଟ୍ ପେଜ୍ରେ ସେଇଟିକେ ଅଧିକା ଲୋକ ଦେଖିପାରିବେ ନା ହଁ ସେୟା ତ ହୁଁ ହୁଁ ହୁଁ ଆଚ୍ଛା ତ ପାଞ୍ଚ ଦଶହଜାର ଲାଗିବ ଟିକେ କମ୍ କରିପାରିବେନି ଆଚ୍ଛା ହଁ ଆଉ ମୁଁ କ'ଣ କହୁଥିଲି କି ଦୁଇଟା ଯାକରେ ଯଦି କାଢ଼ିଥାନ୍ତି ମୁଁ ତାହେଲେ ଦିଟାଅକ ମିଶେଇକି ଟିକେ କହୁନାହାଁନ୍ତି କମ୍ କରିକି ଦିଟାଯାକରେ ନିଉଜ୍ରେ ବି କାଢ଼ିଥାନ୍ତି ଆଉ ଏଇ ଯୋଉ ଟି ଭି ନିଉଜ୍ରେ ଆଉ ପେପର୍ରେ ହଁ ସମାଜ ପେପର୍ରେ ହଁ କେତେ ଟଙ୍କା ନେବେ ଟୋଟାଲ୍ ମିଶିକି ହଁ କୋଡ଼ିଏ ହଜାର କରୁନାହାଁନ୍ତି ଟିକେ ନା ଆମେ ଯେହେତୁ ପବ୍ଲିକ୍ ଗୋଟେ ଆୟୋଜନ କରୁଛୁ ଏତେ ପଇସା କ'ଣ ଖାଲି ଆଡ୍ ପାଇଁ ନେବେ ଲୋକ କୋଡ଼ିଏ ହଜାର ହେବେନି କୋଡ଼ିଏ ହଜାର ପଇସା ଦେବାକୁ ପଡ଼ିବ ସେଥିପାଇଁ ମୁଁ କହୁଛି ଟିକେ କୋଡ଼ିଏ ହଜାର କରିଥିଲେ ଭଲ ହୋଇଥାନ୍ତା ଠିକ୍ ଅଛି ତାହେଲେ ମୁଁ ଆପଣଙ୍କୁ ଯୋଗାଯୋଗ କରିବି ହଁ ହଁ ହଁ ହଁ ଠିକ୍ ଅଛି ହୁଁ